ଆମର ଓଡ଼ିଶାର ସଂସ୍କୃତି ଆମର ଓଡ଼ିଶୀ ନାଚଟା ଭଲ ପରମ୍ପରା ରୁହେ ତାପରେ ଆମର ଉପାଦାନ କଣ ଓଡ଼ିଶୀ ନାଚର ସବୁ ପରମ୍ପରା ସବୁବେଲେ ବାଜି ରହିବ ଆମର କଳାକାରମାନେ ଯେନ୍ଟାକି ବୁଣାକାର ଚାନ୍ଦୁଆ ଶାଢ଼ୀ ଲୁଙ୍ଗି ଏସବୁ ଗୁଡ଼ାକ ଇଟା ରହେ ଆଉ ଆମର ଆଦିବାସୀମାନେ ଯେକି ଜଙ୍ଗଲ ଆଦିବାସୀ ଗୁଡ଼ାକ ଲଙ୍ଗଲ ଜୁଆଡ଼ି ଭୋଗା କୁଲା ଏସବୁ ଜିନିଷ ଗୁଡ଼ାକ ସବୁ ଆଦିବାସୀମାନେ ସବୁ କାମ କରିକିରି ପେଟ ପେଟ ପୋଷା କରନ୍ତି